ପଶୁପାଳନ କରିବା ପାଇଁ କିଛି ସହଯୋଗ ମିଳୁଛି କିନ୍ତୁ କିଛି ମିଳୁନି ଯଦ୍ୱାରା ଗାଈ ଆମେ କିଛି ଅଧିକା ଗାଈ ରଖିକିରି କିଛି ସରକାର ଯୋଜନା ମିଳୁ ମୋ ଗୁହାଳ ଏଇସବୁ ମିଳୁଛି କିଛି ଲୋକ ପାଉଛନ୍ତି ଆଉ କିଛି ଲୋକ ପାଉନାହାନ୍ତି ଏଥିପାଇଁ ବହୁତ ଆମେ ଅସୁବିଧା ଭୋଗୁଛୁ ଆଉ ଓମଫିଡ଼ଟିଏ ହେଲା ବେଳେ ଚାରି କିଲୋମିଟର ବାଟ ଘର ପାଖରୁ ରହୁଛି ଏଥିପାଇଁ ଆମେ ଯାଇପାରୁନୁ କେଦି କୌଣସି କାମରେ ଯାଇଛୁ ବାହାରକୁ ସେଥିପାଇଁ କ୍ଷୀର ଟିକେ ନେଇ ଯାଇପାରୁନୁ ସେ କ୍ଷୀର ସେତିକ ଆମର ବି ରହିଯାଉଛି ସେ କ୍ଷୀରକୁ ଆମେ ପଡ଼ୋଶୀ ଘରେ ବି ଦେଇଦଉଛୁ ଆଉ ବର୍ଷା ଟିକେ ହେଲେ ଆମେ ବି କ୍ଷୀର ବନ୍ଦ ହେଇଯାଉଛି ଘରକୁ ବି ଯାଇପାରୁନି ରାସ୍ତାରେ ଏତେ ବାଟ ଚାରି କିଲୋମିଟର ବାଟ ଓମ୍ଫେଡେଟା ଗାଁ ଭିତରେ ହେଲେ ପାଖରେ ହେଲେ ଆମକୁ ସୁବିଧା ହଅନ୍ତା ତାପରେ ଗୋରୁ ଅଧିକା ରଖିବାକୁ ହେଲେ କିଛି ଯଦି ସରକାର ଯୋଜନା ମିଳନ୍ତା ତାହେଲେ ଆମେ ଆଉ କିଛି ରଖିପାରନ୍ତୁ ଗାଈ ବି ଅଧିକା ରଖିଲେ କ୍ଷୀର ବି ଅଧିକା ହୁଅନ୍ତା ସେଥିପାଇଁ ବହୁତ ଯୋଜନା ଗମେଣ୍ଟର ଅଛି ଆମେ କିଛି ପାଇପାରୁନୁ ସେ ସେ ସେୟାଦ୍ୱାରା ଆମ ପରିବାରରେ କିଛି ଉପକୃତ ହୁଅନ୍ତେ କିଛି ତ ସୁବିଧା କିଛି ଲୋକ ପାଉଛନ୍ତି ଆଉ କିଛି ଲୋକ ବି ପାଇପାରୁନାହାନ୍ତି ସେଥିପାଇଁ ଗମେଣ୍ଟ ଯଦି କିଛି ଆମକୁ ସାହାଯ୍ୟ କରନ୍ତା ଆମେ ବହୁତ ଉପକୃତ ହୁଅନ୍ତୁ ଆଉ ଗାଈ ଗୋରୁ ଏସବୁ ଜିନିଷ ଉପରେ ରଖିବା ପାଇଁ ହେଲେ କିଛି ସାହାଯ୍ୟ ନିହାତି ଦରକାର